ଆମର୍ ଉଡ଼ିଶାଟା ହଉଛି କୃଷିଅଞ୍ଚଳ ରାଜ୍ୟ ଆମର୍ ବେଶୀ ଚାଷ୍ ବାସ୍ ଉପରେ ନିର୍ଭର୍ କରୁସନ୍ ଭାରତ୍କେ ସବୁଆଡ଼କେ ଆମର୍ ଇନୁ ଧାନ୍ ସପ୍ଲାଏ ହେଉଛେ ଅର ଆମରି ଇନୁ ଲୁହା ପଥର୍ ଖଣି ବି ଅଛେ ଆମର୍ ଇନୁ ବାରୁଦ୍ କାରଖାନା ବି ଅଛି ବଲାଙ୍ଗିର୍ ଆଡ଼େ ଆର୍ ଏନ୍ତା ଖଣିଜ ପଦାର୍ଥ ବହୁତ୍ ଅଛି ଆମର୍ ସୁନ୍ଦରଗଡ଼ ସାଇଟ୍ରେ ନାସିକ୍ରୁ ଗୁଟେ ଭାରତ୍କେ ସବୁ ସାହାଯ୍ୟ ମିଲୁଛେ ଆମକୁ ବହୁତ୍ ଲାଭ ମିଲୁଛେ ଆଉ ବହୁତ୍ ଖଣିମାନେ ରହିଛେ ଲୁହା ପଥର୍ ଖଣି ରହିଛେ ଆଲୁମିନିୟମ୍ ରହିଛେ ବହୁତ୍ ଉତ୍ପାଦନ ଅଛେ ଓଡ଼ିଶାର୍ଟା ଆଉ ପଶ୍ଚିମ ଓଡ଼ିଶାରେ ଧାନ୍ର ଉତ୍ପାଦନ ଅଛେ ପନିପରିବା ଚାଷ୍ ହେଉଛେ ବାହାରୁ କିଛି ନାଇ ଆନ୍ବାକୁ ପଡ଼୍ବା ଆମର୍ ଇନୁ ସପ୍ଲାଇ ହଉଛେ